ହ୍ୟାଲୋ ଏଇଟା କି ବାସନ୍ତୀ ହୋଟେଲ ମୁଁ ଏଇ ହୋଟେଲରୁ ବିରିୟାନୀ ମଗାଇଥିଲି ଘରେ ଘରେ ଆଣିକି ଦେଖିଲି ବିରିୟାନୀ ପୁରା ନଷ୍ଟ ପୁରା ମସଲା ତେଲ ସବୁ ମିଶିକି ବିରିୟାନୀ ନଷ୍ଟ ହେଇଗଲା ତେଣୁ ମୁଁ ଏଇ ବିରିୟାନୀ ନେବିନି ଆଉ ଥରେ ରିଟର୍ଣ୍ଣ କରିଦେବି ଏହିଇ ବିରିୟାନୀ ଖାଇଲେ ମୋର ପେଟ ଖରାପ ହେବ ଦେହ ଅସୁସ୍ଥ ହେବ ମୋତେ ବାଧ୍ୟ ହେଇ ଡକ୍ଟରଖାନାକୁ ଯିବାକୁ ପଡ଼ିବ ଯାଦ୍ୱାରା ପଇସା ବି ନଷ୍ଟ ହେବ ଡକ୍ତରଖାନାରେ ଗଲେ ଔଷଧ ସାଲାଇନ୍ ଚଢ଼ିବ ଆଉ ମୋର ଦେହ ବି ଭଲ ଲାଗିବ ନାହିଁ ତେଣୁ ମୁଁ ଏଇ ବିରିୟାନୀ ନେବିିନି ବିରିୟାନୀ ମୋତେ ଭଲ ଲାଗେ କିନ୍ତୁ ଆପଣ ଖରାପ ଦେବା ଯୋଗୁଁ ମୁଁ ବିରିୟାନୀ ରିଟର୍ଣ୍ଣ କରିଦେବି ବିରିୟାନୀରେ ବେଶୀ ମୟ ମସଲା ବିରିୟାନୀ ମୋତେ ବିରିୟାନୀ ନେଲେ ମୋର ପରିବାର ଲୋକ ମୋତେ ଗାଳି ଦେବେ ମୋ ପରିବାରର ଲୋକ ବି ଖାଇପାରିବେନି ମୋତେ ବେଶୀ କଥା ଶୁଣାଇବେ ତୁମେ କେଉଁ ହୋଟେଲରୁ ବିରିୟାନୀ ମଗାଇଲ ବିରିୟାନୀଟା ଜମା ଭଲ ନାହିଁ ହଁ ଭଲ ହୋଟେଲରେ ଦେଖି ବିରିୟାନୀ ମଗେଇଲେ ସିନା ଭଲ ହେଇଥାନ୍ତା ହାଁ ବାସନ୍ତୀ ହୋଟେଲ ତୁମକୁ ମଳିଲା ଆଉ ହୋଟେଲ କୌଣସି ଦେଖିବାକୁ ମଳିଲା ନାହିଁ ହଁ ତେଣୁ ମୁଁ ଆପଣର ବିରିୟାନୀ ଆପଣଙ୍କ ପାଖକୁ ରିଟର୍ନ କରିଦେବି ଆପଣ ଖରାପ ଭାବନ୍ତୁ ନାହିଁ ଭଲ ବିରିୟାନୀ ଦେଲେ ମୁଁ ନେବି ନିଶ୍ଚୟ ନେବି କିନ୍ତୁ ଆପଣ କଥା ମୋତେ ଭଲ ଲାଗିଲା କିନ୍ତୁ ବିରିୟାନୀଟି ଭଲ ଲାଗିଲା ନହିଁ ବିରିୟାନୀ